ଉଦ୍ୟୋଗୀମାନଙ୍କର ପାଇଁ ଭାରତ ସରକାର ବହୁତ ଗୁଡ଼େ ନୂଆ ନୂଆ ପଦକ୍ଷେପ ନଉଚେ ଆରୁ ଇଟା ବି ଗୋଟେ ସ୍ୱାଗତ ଯୋଗ୍ୟ ହେ ଯେତେ ବଢ଼ିଆ ଉଦ୍ୟୋଗୀମାନଙ୍କୁ ଭାରତ ସରକାର ସହଯୋଗ କରବା ସେତେ ଉଦ୍ୟୋଗୀ ମାନେ ଉନ୍ନତି ହେବେ ଆରୁ ନୂଆ ନୂଆ ବ୍ୟବସାୟମାନଙ୍କେ ମଧ୍ୟ ସରକାର ସହଯୋଗ କରୁଚନ୍ ବିଭିନ୍ନ ହିସାବରେ ସହଯୋଗ କରୁଛନ୍ତି ତାକି ଜାଗା ହୁଏ କିମ୍ବା ଅର୍ଥ ହଉ ଲୋନ୍ ହିସାବରେ ମଧ୍ୟ ସରକାର ଟଙ୍କା ଦଉଛନ୍ ଆରୁ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ କରୁଚ କି ନୂଆ ନୂଆ ଉଦ୍ୟୋଗମାନେ ବନଉନ୍ ଯେତେ ଉଦ୍ୟୋଗ ବନାବେ ଯେତେ ଉଦ୍ୟୋଗ ବଢ଼୍ବା ସେତେ ଭାରତର ଉନ୍ନତି ହେବା ସେତେ ବେରୋଜଗାର ରୋଜଗାର ପାଇପାରିବେ ଆଉ ଯେତେ ଉନ୍ନତି ପ୍ରଡ଼କ୍ଟ ଢକିରି ଲାଭ ହେବା ସେତେ ଆମର ଦେଶ ବିଦେଶ ବିକଶିତ ହେବା ଆମର ମାନଙ୍କର ମୁଣ୍ଡ ପିଛା ଆୟ ବଢ଼ବା ଆମେ ମାନେ ଆମର ଲିଭିଂ ଷ୍ଟାଇଲ ବଦଲିଯିବା ଏଇଟା କର୍ବାର୍ ଦ୍ୱାରା ଦେଶ୍ ବହୁତରୁ ବହୁତ ଉନ୍ନତି କରବା ଆରୁ ଯେତେ ଉନ୍ନତି କର୍ବା ଆମର ଲାଗି ସେତେ ଭଲ୍ ଆମ ମାନେ ଗୋଟେ ବିକଶ ଆମ ବିକାଶଶୀଳ ଗୋଟେ ରାଷ୍ଟ୍ରରୁ ଗୋଟେ ବିକଶିତ ରାଷ୍ଟ୍ର ହେଇଯେମା ଯେନ୍ତାକି ଆମ ଆମେରିକା ୟୁରୋପ ଇଟା ମାନେ ଯେନ୍ତା ଯାହାଦି ଗୋଟେ ବିକାଶ ବିକଶିତ ରାଷ୍ଟ୍ର ହେଇଚନ୍ ବିକାଶ ବିକଶିତ ଦେଶ ହେଇଚନ୍ ଆମେମାନେ ମଧ୍ୟ ଗୋଟେ ଗୋଟେ ବିକଶିତ ଦେଶ ହେଇପାର୍ମା ଆରୁ ଇ ଛୋଟ ଛୋଟ ଉଦ୍ୟୋଗ ଯେତେ ଜଲଦି ଜଲ୍ଦି ବଢ଼ି ପାରବାର ଯେତେ ପ୍ରୋତ୍ସାହନ ଦବା ସେତ୍କି ଭଲ ହେବା ସରକାର ବୋଲି ମୋର ଆଶା